ଓଡ଼ିଆ ଭାଷା ଓଡ଼ିଆ ଭାଷାରେ ଯାହା ହେଉଛି ଆମର ଲୋକମାନେ କିଛି ଦିନ ମାନେ ଲୋକମାନେ ମା ଓଡ଼ିଆ ବି ବୁଝିପାରୁନାହାନ୍ତି ସେମାନେ ମାନେ ବାହାରିଆ ଦେଶରୁ ଯେଉଁ ଇଂଲିଶର ମାନେ ବେଶୀ ବେଶୀ ମାତ୍ରା ରହିବାରୁ ପଢ଼ିବା ମାନେ ସବୁ ଜିନିଷରେ ଇଂଲିଶରେ ମାତ୍ରା ବେଶି ରହିବାରୁ ସେମାନେ ଇଂଲିଶକୁୁ ବେଶୀ ମାନେ ଆକ୍ଷେପ ଦେଖଉଛ କରୁଛନ୍ତି କିନ୍ତୁ ପ୍ରକୃତରେ ହେଉଛି ଓଡ଼ିଆ ଭାଷାକୁ ଶିଖାଇବା ପାଇଁ ମୁଁ ବି ଚାହୁଁଛି କିଛି ଲୋକ ବସନ୍ତୁ ଯେଉଁ ଆଦିବାସୀ ମାନେ ଓଡ଼ିଆ ବି ଭଲରେ ବୁଝିପାରୁନାହାନ୍ତି ତାଙ୍କୁ ବସାଇ କିଛି ଜିନିଷ ଓଡ଼ିଆରେ ତାଙ୍କୁ କହିବା ପାଇଁ ତାଙ୍କୁ ବସିବା ପାଇଁ ତାଙ୍କୁ କି ଭା କିଭଳି ଭାବରେ ଓଡ଼ିଆର କିଛି ଶବ୍ଦକୁ ତାଙ୍କୁ ଗ୍ରହଣ କରିବା ପାଇଁ ମୁଁ ଚାହୁଁଛି ଓ ଓଡ଼ିଆ ଶବ୍ଦକୁ ସେମାନେ ଗ୍ରହଣ କରନ୍ତୁ ଓ ଓଡ଼ିଆ ଭାଷାକୁ ସେମାନେ ଆଗ୍ରହ କରନ୍ତୁ ଓଡ଼ିଆ ଭାଷା ସହିତ ସେମାନେ ଜଡ଼ିତ ହୁଅନ୍ତୁ ଜଡ଼ିତ ହେଲା ମାତ୍ର ସେମାନେ ଜାଣିପାରିବେ ଯେ ଓଡ଼ିଆ ଭାଷାର କେତେ ମଧୁର ସୁନ୍ଦର ମାନେ ଭାବନା ରହିଛି ଆମ ଆମର ହେଉଛି ଆମେ ଓଡ଼ିଶା ଓଡ଼ିଆ ଭାଷା ହେଉଛି ଆମର ମୁଖ୍ୟ ଆମେ ଓଡ଼ିଶାକୁ କେବେ ଲୋପ କରତେ ଦବାନି କି ଓଡ଼ିଆ ଭାଷାକୁ ଆମେ ଲୋପ କରତେ ଦବାନି ଆମେ ଏଇଟାକୁ ପ୍ରୟାସ କରିକି ଘର ଘର ବୁଲିକି ଆମେ ଏଇ ଓଡ଼ିଆ ଭାଷାକୁ ପ୍ରଚାର କରିବା ପାଇଁ ମୋର ବହୁତ ଇଚ୍ଛା ଅଛି ବା ଆଗ୍ରହ ଅଛି ମୁଁ ଅନ୍ୟକୁ ବି ଓଡ଼ିଆ ଶିଖିବା ପାଇଁ ମୋତେ ବହୁତ ଇଚ୍ଛା ଅଛି